ଶିକ୍ଷାକ୍ଷେତ୍ରରେ ଯେତେଗୁଡ଼ିଏ ଶିକ୍ଷା ଅଛି ତା ମଧ୍ୟରୁ ସାମ୍ବାଦିକତା ଶିକ୍ଷା ଅନ୍ୟତମ ଯାହାକୁ ଆମେ ଇଂରାଜୀରେ ଜର୍ଣ୍ଣାଲିଜ୍ମ ବୋଲି କହିଥାଉ ଏହି ଶିକ୍ଷା ପାଇବାକୁ ହେଲେ ପିଲାମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରି ଏଥିରେ ଯୋଗ ଦେଇ ପାରିବେ ଏହି ଶିକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ବରମପୁର ବିଶ୍ୱବିଦ୍ୟାଳୟ ଆଇ ଆଇ ଏମ ସି ଢେଙ୍କାନାଳରେ ପିଲାମାନଙ୍କପାଇଁ ସୁବିଧା ସୁଯୋଗ ରହିଛି ଏହି ଶିକ୍ଷା ପାଇବାପାଇଁ ଯେଉଁପିଲା ଆଗ୍ରହ ପ୍ରକାଶ କରିବ ତା ପାଖରେ ପର୍ଯ୍ୟାପ୍ତ ଧର୍ଯ୍ୟଶକ୍ତି ଏବଂ କଠିନ ପରିଶ୍ରମ କରିବାର ଅଭ୍ୟାସ ରହିଥିବା ନିହାତି ଦରକାର ଏହି ଶିକ୍ଷା ମାଧ୍ୟମରେ ଦରକାର ପଡ଼ିଲେ ସେମାନେ ବିପଦପୂର୍ଣ୍ଣ ଅଞ୍ଚଳ କୁ ଯାଇ ଖବର ସଂଗ୍ରହ କରିବାର ସାମର୍ଥ୍ୟ ରହିଥିବା ଦରକାର ସେମାନେ ସଂଗ୍ରହ କରୁଥିବା ଖବର ଉପରେ ରାଜନୈତିକ ସ୍ଥିରତା ବଜାର ହାଲଚାଲ ଖେଳକୁଦ ଏବଂ ସଠିକ ଚାକିରିର ନିଯୁକ୍ତି ନିର୍ଭର କରିଥାଏ